ଜୁହାର୍ ଜୁହାର୍ ଆଉ କି ହେଲା କୁହ ତ ଟିକେ ବ୍ୟସ୍ତରେ ଥିଲି ହେଉ ହୁଁ ହେଉ ଶୁଣ ଇଏ ଏମନ୍ତେ ତୁମର ତ ଅଲ୍ରେଡ଼ି ଆରମ୍ଭ ହୋଇଯାଇଛି ହେଲା ଆରମ୍ଭ ହେଇଚି ତୁମେ ଟିକେ କାମ କରିବ ମଝିରେ ମଝିରେ ଟିକେ ଯାଇ ଦେଖିବ ତ ସେମାନେ ଠିକ୍ ଭାବରେ ପାଣି ଫାଣି ଦେଉଛନ୍ତି କି ନାହିଁ ଆଉ ସିମେଣ୍ଟ ବାଲି କେମିତି ଦେଉଛନ୍ତି ମାତ୍ରା ଦେଉଛନ୍ତି ଜେ ଇ ସହିତ ମୁଁ ଟିକେ ଯୋଗାଯୋଗ କରୁଛି ଏଇ ସବୁ ବିଷୟ ପଚାରିବି କହିବି ଟ୍ରାକ୍ଟର୍ କାମ ନେଇଛି ତ ଆମ ଗାଁ ପିଲା ତ ଧରିଥିଲେ ଭଲ ଧରିଥାନ୍ତେ ତୁମେ ତ କେହି ବାହାରିଲାଣି ହେଉ ଠିକ୍ ଅଛି ସେଇଟା ତ ଚାଲିଛି ସେଇଟା ତ ଦେଖା ଶୁଣା କର ହେଲା ଆଉ ଯେଉଁ ଖେଳ ପଡ଼ିଆଟା ଆମର ସେଟା ଯେଉଁ ଖେଳ ପଡ଼ିଆ ସେମାନେ ଗାଁକୁ ଡର ଅଛି ସେ ଜଙ୍ଗଲ ସାଇଡ଼ରେ ସେଇଟା ପାଇଁ ତ ଦୌଡ଼ା ଦୌଡ଼ି ବହୁତ ହୋଇଛି ଗତ ଆମକୁ ଆର୍ ଆଇ ତ କହିଛନ୍ତି ଯେ ସେ ଜାଗାଟା ଚିହ୍ନଟ କରି ଦେଇଛନ୍ତି ସେଇଟା ଆମେ ସେ ଗଛ କେତେ ଅଛି ସେୟା କଥାବାର୍ତ୍ତା କରିବା ଆଉ ସେଇ ନେଇକି ଦିନେ ବୈଠକ ଡାକିବ ତ ଆଜିକାଲି ଭିତରେ ଡାକିବ ଆଉ ସେଇ ଖେଳ ହଁ ଆମର ଖେଳ ପଡ଼ିଆ ସଫିସିଏଣ୍ଟ୍ ହବ ଖେଳ ପଡ଼ିଆ ପାଇଁ

ହୁଁ ଇଲେଭେନ୍ ସାଇଡ଼୍ରୁ ହି କରିବା ଆମେ ଚେଷ୍ଟା କଲେ ସବୁ ହେବ ହେଲା ଗାଁର ଆମେ ସମସ୍ତ ସର୍ବେସର୍ବା ଆଉ କ୍ଲବ୍ ଘର ସେଇଟା ପୁରୁଣା ତ ଭାଙ୍ଗି ଗଲାଣି ସେ ଟାଇମ୍ରେ ଯେଉଁଟା ଥିଲା ଯେଉଁଟା ଖୋଲି ଖୋଲା କରି ସେଠି ଆଉ ଗୋଟିଏ ଏ ଆମର ପଲ୍ଲୀ ସଭାରେ ଉପସ୍ଥାପନ କରିବା

ଶସ୍ତା କାମ କରି ସେ କ୍ଲବ୍ ଘର ବି କରିବା ହେଉ କି ହଁ କ୍ଲବ୍ ଘର ତ ତିନି ଲକ୍ଷ ନା ସାଢେ ତିନି ଲକ୍ଷ ଟଙ୍କା ବଜେଟ୍ ହେବ ପରା ସାଢେ ତିନି ସାଢେ ତିନି ଲକ୍ଷ ବଜେଟ୍ରେ ଯାହା ହେବ ଏଇଟା ଆଁ ଆର୍ଟିଡ଼ିଓ ତରଫରୁ ହେବ କେଜାଣି ହଉ ହଉ ହଉ ଠିକ୍ ଅଛି ଠିକ୍ ଅଛି ଆମେ ଏଇ ଦୁଇ ଚାରି ଦିନ ଭିତରେ ଆମେ ଟିକେ ବୈଠକ କରିବା ସମସ୍ତଙ୍କୁ ଡାକିବୁ ଆମ ମେମ୍ବର୍କୁ ହେଲା ହଉ ଏତିକି ଆଉ ମୁଁ ଟିକେ ବ୍ୟସ୍ତରେ ଅଛି ଯିବି ଘରକୁ ଯାଉଛି ହଉ ଠିକ୍ ଅଛି ଯା ନମସ୍କାର ନମସ୍କାର